ଆମ ଅଞ୍ଚଳରେ ଅଧିକାଂଶ ଲୋକ ଧାନ ବିରି ମୁଗ ସୂର୍ଯ୍ୟମୁଖୀ ଗହମ ମାଣ୍ଡିଆ କରିଥାଉ ଏହାର ଉପରେ ସମସ୍ତ ଚାଷୀ ନିର୍ଭର କରନ୍ତି ସାଧାରଣତଃ ପଶୁ ପକ୍ଷୀଙ୍କ ଠାରୁ ରକ୍ଷା କରିବା ପାଇଁ ଧାନକୁ ଉଘାରି ମାରି ଲୋକମାନେ ଜଗନ୍ତି ଏବଂ ଷଣ୍ଢକୁ ମଧ୍ୟ ପାଳି କରି ସମସ୍ତେ ଜଗନ୍ତି ସାଧାରଣତଃ ଖରାଟିଆ ଚାଷ ପାଇଁ ମୁଗ ସୂର୍ଯ୍ୟମୁଖୀ ଗହମ ମାଣ୍ଡିଆ ଇତ୍ୟାଦିରୁ ଚାଷ ପଶୁପକ୍ଷୀଙ୍କୁ ରକ୍ଷା କରିବାପାଇଁ ସାଧାରଣତଃ ବିଲରେ ସୋଲାର ଲାଇଟ୍ ବ୍ୟବସ୍ଥା କରାଯାଇଥାଏ ଏବଂ ଚାରିପଟେ ତାର ଦେଇ ପଶୁମାନଙ୍କୁ ବାରଣ କରାଯାଇଥାଏ ଆମ କ୍ଷେତ୍ରରେ ସାଧାରଣତଃ ଯେଉଁ ପ୍ରକାରର କେଉଁ ପ୍ରକାରର ପକ୍ଷୀ ଶୁଆ ଷଣ୍ଢ କାଉ ଆଉ କୀଟନାଶକ ଔଷଧ ବ୍ୟବହାର କରି ଏହାକୁ ରକ୍ଷା କରିଥାଉ